ହ୍ୟାଲୋ ଆପଣ ଚିକେନ୍ ମାଂସ ଫାଂସ ବା ବିକୁଛନ୍ତି ସବୁ ଆଁ ମୋର ନବାର ଥିଲା ଆମର ତ ନବାର ଅଛି ମୋ ଭଉଣୀ ବାହାଘର ଯେ ସେଥିପାଇଁ ମୋର ନବାର ଥିଲା ବହୁତ ତ ନେବି ଯାହେଲେ ମଟନ୍ ଚିକେନ୍ ଦୁଇଟାଙ୍କ ରଖିଛନ୍ତି ବା ଆଉ ମାଛ ଅଣ୍ଡା ଫଣ୍ଡା ରଖୁଛନ୍ତି କି ସବୁ ଆଇଁଷ ଆଇଟମ୍ ମୋର ଏଇନାକେ ଚିକେନ୍ କିଲୋ କେତେ ରହୁଛି ଆଉ ମଟନ୍ କିଲୋ ପାଞ୍ଚଶହ ସତୁରୀ ଏତେ ଟଙ୍କା କ'ଣ ନଉଛନ୍ତି ମୁଁ ନେବି ବା ଅଧିକ ପଚାଶ ଯାହାହେଲେ ନେବି ଏଇନିକା ପଚାଶ କି ଗୋଟେ କୁଇଣ୍ଟାଲ୍ ନେବି ମଟନ୍ ଭଉଣୀ ଟିକେ କମା କାରଣ ମୋ ଭଉଣୀ ବାହାଘର ଯେ ସେଥିରେ ଫୁଣି ଖର୍ଚ୍ଚ ହବ ଆମେ ଯଦି ଆପଣଙ୍କଠୁ ଗୋଟେ କିଲୋର ପାଞ୍ଚଶହ ପଚାଶ ଟଙ୍କା ଦେଇକି ନବୁ ଆପଣ ଆମକୁ ଆଉ ସୁହାଇବ ଆମେ ପା ଆସିଥିଲୁ ଆପଣଙ୍କ ପାଖକୁ ଟିକେ କମାଇବେ ବୋଲି ଆପଣ ଏମିତି କଲେ କେମିତି ହେବ ଆପଣ ଗୋଟେ କାମ କରନ୍ତୁ ମୁଁ ମଟନ୍ ନେବି ଆପଣଙ୍କ ପାଖରୁ ଯେଉଁ କ'ଣ ମ ଆପଣ ପାଞ୍ଚଶହ ଦିଅନ୍ତୁ ଗୋଟେ କିଲୋରେ କାଟନ୍ତୁ ଟିକେ ଆମେ ଆପଣ ଆମକୁ ଗୋଟା ଦେଇଦେବେ ଆମେ ଏଇଠି ଘରେ କାଟିକି କରିବୁ ଆପଣ ହେଲା ପା ଆପଣଙ୍କର ସେମିତି ହଉଥିବ ବୋଲି ଆପଣ ଦୋକାନଟା ଦେଇଛନ୍ତି ନା ଖାଲିଟାରେ ଦେଇଛନ୍ତି ଆପଣଙ୍କ ଜାଗାରେ ରହିକି କହିଲି ପା ହଉ ତାହେଲେ ପଚାଶ ଟଙ୍କା କାଟନ୍ତୁ ହଁ ପାଞ୍ଚଶହ ପଚାଶ ଟଙ୍କାଙ୍କୁ ମୁଁ ନେବି କେତେ କିଲୋ କହିଲେ ନେବି ପଚାଶ କିଲୋ ନେବି ମୁଁ ମୋର କ'ଣ ବାହାଘର ହେଉଛି ଆମର ରବିବାର ଦିନ ଆପଣ ଆମେ ରବିବାର ଦିନ ଯିବୁ କେତେବେଳୁ କହିଲ ବଡ଼ିଭୋରୁ ଯିବୁ ବଡ଼ିଭୋରୁ ଯିବୁ ଆପଣଙ୍କଠୁ ଧରିକି ଆସିବୁ ଆଉ ଆପଣ ପାଞ୍ଚଶହ ପଚାଶ ନେବେ ଆଉ କଟା ନେବେ ନି ହଉ ତାହେଲେ ରଖୁଛି ଆଉ ଦେଇଦେବି ଆଉ